ହାଲୋ ମ୍ୟାଡ଼ାମ ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା

ଆଜ୍ଞା ଆଜ୍ଞା ହଁ ଆଜ୍ଞା ଝାଡ଼ା ବାନ୍ତି ହେଉଛି ନା ନାହିଁ ତ ମୋ କ୍ଷୀର ଭଲଥିଲା ଆଉ ମୁଁ କାହିଁକି ମିଶାଇବି ମୁଁ ତ ଆପଣଙ୍କୁ ନାହିଁ ନାହିଁ ନାହିଁ ନାହିଁ ମୋର କାହିଁକି ଖରାପ କ୍ଷୀର ହେବ ମୋର ତ ଭଲ କ୍ଷୀର ମୁଁ ତ ଯାହାବି ଦେଇଛି ଭଲ କ୍ଷୀର ଦିଏ ମୁଁ ତ ସମସ୍ତଙ୍କୁ ଆପଣ ପଚାରୁନାହାନ୍ତି ସମସ୍ତଙ୍କୁ ମୋ କ୍ଷୀର ତ ଭଲ ସମସ୍ତଙ୍କ ପାଖରେ ଥାଏ ଏକ ନମ୍ବର କ୍ଷୀର ଶୁଣନ୍ତୁ ନାହିଁ ଆପଣ ପିଲା କ'ଣ ଗୋଟେ ଖାଇଦେଇଥିବ ବୁଝିପାରୁଛନ୍ତି ଆପଣଙ୍କ ପିଲା ଗୋଟେ କ'ଣ ଖାଇଦେଇଥିବ ଯେହେତୁ ତାଙ୍କୁ ତାର ଅସୁସ୍ଥ ହେଇଯାଇଛି ବୁଝିପାରିଲେ ବୁଝିପାରିଲେ ତ ନାହିଁ ନାହିଁ ମ୍ୟାଡ଼ାମ ସେମିତି କିଛି ନାହିଁ ମୁଁ କ୍ଷୀର ମୁଁ ଟୋଟାଲ୍ ଆପଣଙ୍କୁ ଦେଇଛି ଦେଇଛି ଭଲ କ୍ଷୀର ଆପଣଙ୍କୁ ଦେଇଛି ମୁଁ କାହିଁକି ବେକାର ଇଏ କରିବି ଆଠ ବର୍ଷ ହେଲାଣି ମୁଁ ଟୋଟାଲ୍ ତ ଏଇ ଇଏରେ ଅଛି ବେପାରରେ ଆପଣଙ୍କୁ ମୁଁ କ'ଣ ଠକିବି କୁହନ୍ତୁ ନାହିଁ ନାହିଁ ମୁଁ ତ ପୁରା ନାହିଁ ମୁଁ ପୁରା ତ ଆମ କଟକ ଏରିଆରେ ତ ପୁରା ଟୋଟାଲ୍ ସବୁ ଦେଉଛି ସେମାନେ ତ କିଛି କମ୍ପ୍ଲେନ୍ କରୁନାହାନ୍ତି ଆପଣ କମ୍ପ୍ଲେନ୍ କରୁଛନ୍ତି ଯେ କ୍ଷୀର ଖରାପ ପଡ଼ିଲା ବୋଲିକିନା ନାହିଁ ନାହିଁ ସେମିତି କିଛି ନାହିଁ ମୁଁ କିଛି କରିନି ଶୁଣନ୍ତୁ ସେ ପିଲା କ'ଣ ଖାଇ ଦେଇଥିବ କି କ'ଣ ଗୋଟେ କରିଥିବ ଆପଣ ସେଇଥିପାଇଁ ଟିକିଏ ହସ୍ପିଟାଲ୍ ନେଇଯାଆନ୍ତୁ ତାକୁ ଆଚ୍ଛା ଆଚ୍ଛା ଆଜ୍ଞା ନାହିଁ ନାହିଁ ମୋ କ୍ଷୀର ଟୋଟାଲ୍ ସେମିତି କିଛି ହେଇନି ମୋ କ୍ଷୀର ଟୋଟାଲ୍ ଭଲ କ୍ଷୀର ମୁଁ ସମସ୍ତଙ୍କୁ କ୍ଷୀର ଦେଉଛି ମୁଁ କାହିଁକି ବେକାରରେ ମୋ ବୃତ୍ତିଟାକୁ ମୁଁ ଖରାପ କରିବି ବୁଝୁଛନ୍ତି ମ୍ୟାଡ଼ାମ ମୁଁ ତ ସବୁଙ୍କୁ ଦେଇଛି ଆପଣ ପଚାରନ୍ତୁ ଯଦି ମୋ କ୍ଷୀର ଖରାପ ଥିବ ଯଦି ମୁଁ ଆଉ ଦୋକାନ କରିବିନି ବୁଝିପାରୁଛନ୍ତି ତ ନାହିଁ ନାହିଁ ମୋ ଶୁଣନ୍ତୁ ସେମିତି କିଛି ନାହିଁ କ୍ଷୀର ମୁଁ ପୁରା ଟୋଟାଲ୍ ପରଫେକ୍ଟ କ୍ଷୀର ଦେଇଛି ଆପଣ ସେ କ'ଣ ହେଇଛି ଗୋଟେ ଅସୁବିଧା କ'ଣ ସେ ପିଲା ଗୋଟେ କ'ଣ କରିଦେଇଥିବ ଖାଇଦେଇଥିବେ କି କ'ଣ ଯାହାକି ସେ ଫୁଡ଼୍ ପଏଜନ୍ ହେଇଯାଇଥିବ ବାନ୍ତି ହେଇଯାଇଛି ତାର ଅସୁସ୍ଥ ହେଇଯାଇଥିବ ଏଇ ହେଇଥିବ ଆପଣ ନାହିଁ ନାହିଁ ନାହିଁ ନାହିଁ ସେମିତି କିଛି ନାହିଁ ମୁଁ ଦେଇଛି ଆପଣଙ୍କୁ ଭଲ କ୍ଷୀର ମୁଁ କାହିଁକି ମୁଁ ମିଛରେ ଇଏ କରିବି ସମସ୍ତଙ୍କୁ ଆପଣ ପଚାରୁନାହାନ୍ତି ଆପଣଙ୍କୁ ସେ ପଚାରନ୍ତୁ ନାହିଁ ନାହିଁ ନାହିଁ ନାହିଁ ଶୁଣନ୍ତୁ ସେଇ କ୍ଷୀର ସମସ୍ତଙ୍କୁ ମୁଁ ଦେଉଛି ଆପଣଙ୍କୁ ଯେଉଁ କ୍ଷୀର ଦେଉଛି ସମସ୍ତଙ୍କୁ ସେଇ କ୍ଷୀର ଦେଉଛି ମୁଁ କ'ଣ ଫରକ କରିବି କୁହନ୍ତୁ ମୁଁ ତ ମୋର ଦେବାକଥା ମୁଁ ଆପଣଙ୍କୁ ଦେବି ଦେଇଛି ତ ସବୁ ଆପଣଙ୍କୁ ନାହିଁ ନାହିଁ ଆପଣଙ୍କ ଆପଣଙ୍କ ପୁଅ ଆପଣ କ'ଣ ଗୋଟେ ପୁଅ ଖାଇଦେଇଥିବ କି କ'ଣ ଆପଣ ଆମ ଉପରେ ଦୋଷ ଦେଉଛନ୍ତି କ୍ଷୀର ଭଲ ହେଲାନି ସେମିତି କେମିତି ହେବ ମୁଁ ଟୋଟାଲ୍ କ୍ଷୀର ଦେଉଛି ଭଲନା ନାହିଁ ନାହିଁ ମୁଁ ତ ଦେଇଛ ଆପଣଙ୍କୁ ଭଲ କ୍ଷୀର ମୁଁ କାହିଁକି ମୁଁ ମିଛ କହିବି